ଯେତେବେଳେ ମୋତେ ଅଧିକ ଦିନ ବାହାରକୁ ଯିବାକୁ ପଡ଼େ ସେତେବେଳେ ମୁଁ ଗଛ ଗୁଡ଼ିକର ବିଭିନ୍ନ ପ୍ରକାରର ଯତ୍ନ ନେଇଥାଏ ଯେମିତିକି ଆଗରୁ ଗଛରେ ସାର ପିଡ଼ିଆ କେଉଁ ଗଛ କେମିତି ଅଛି ଆଉ କେଉଁ ଗଛର ଯତ୍ନ କେମିତି ନିଆଯିବ ତା ପାଇଁ ମୁଁ ଆଗରୁ ପାଣି ପଣା ସାର ପିଡ଼ିଆ ସବୁ ଦେଇ ଦେଇଥାଏ ଗଛକୁ ଏବଂ ମୋ ଘରେ ଅଛନ୍ତି ସବୁ ଘରେ ପୁଅ ଝିଅ ସମସ୍ତେ ଏମାନେ ଅଛନ୍ତି ପଡ଼ିଶା ଆମର ଘରେ ଆମର ଯଏଣ୍ଟ ଫ୍ୟାମିଲି ଯେହେତୁ ସ ଆମର ବହୁତ ଲୋକ ଅଛନ୍ତି କହି ଦେ କହିଦେଲେ ସେମାନେ ଗଛକୁ ଭଲ କ ଭଲ ଆମ ଗଛ ଆମ ଘରେ ସମସ୍ତେ ଭଲ ପାଆନ୍ତି ଯତ୍ନ ନେଇଥାନ୍ତି ସେମାନେ ମଧ୍ୟ ଦେଖନ୍ତି ଏବଂ ପାଇପ ଲଗାଇ ପାଣି ଗଛରେ କେମିତି ଦିନେ ଛାଡ଼ିକି ଦିନେ ଦିଆଯିବ ମୁଁ କହିଦେଇଥାଏ ଏବଂ ତା ଫୁଲ ଫଳକୁ କେମିତି ଭଲ ଭାବରେ ଆ ଆସିବ ବୋଲି ତାର କେମିତି ନଷ୍ଟ ନ ହବ ତା ପ୍ରତି ଯତ୍ନ ନେବା ଏବଂ ଚାରିପଟେ ବାଡ଼ କରି ଦେଇଥିବା କରି ଦେଇଥାଉ କାରଣ ଗାଈ ଗୋରୁ ଆଉ ତ ଜଗିବାକୁ ମୁଁ ନଥାଏ ଗାଈ ଗୋରୁ ଯେମିତି ଆମର ଗଛ ପତ୍ର ଖାଇ ନ ଯାଆନ୍ତି ଖାଇଦେଲେ କ'ଣ ହବ କି ଗଛ ପତ୍ର ନଷ୍ଟ ହେଇଯିବ ତେଣୁ ଆମକୁ ଗଛପତ୍ର ନ ନ ନଷ୍ଟ ହେଇଗଲେ ଥରେ ଆଉ ଆମର ଖରାପ ହୋଇଯିବ ଗଛ ଆଉ ବଢ଼ିବା ଟା ଭାରି କଷ୍ଟ ହେଇଥାଏ ତେଣୁ ଆମେ ଚାରିପାଖ ମୁଁ ବାଡ଼ କରି ଜାଲ ଦେଇ ବଗିଚାର ଭଲ କି ପରିସ୍କାର କରିଦେଇଥାଏ ଏବଂ ଘାସ ଘୁସା ସବୁ ପରିସ୍କାର ପରିଛନ୍ନ କରି କି ଉଁ ଭଲ ଭାବରେ ସୁରକ୍ଷିତ ଅବସ୍ଥାରେ ଚାବି ମାରି ସବୁ ସୁ ଭଲକି ରଖିଥାଏ ଏବଂ ଜଣକୁ ଦାୟିତ୍ୱ ମଧ୍ୟ ଆମେ ଯଦି ଘରେ କେହି ନଥାନ୍ତି ବାହାର ଲୋକ କାହାକୁ ଆମେ ଦାୟିତ୍ୱ ଦେଇକି ଯାଇଥାଉ ଟିକେ ଆମ ଯେତେଦିନ ଆସିନୁ ସେତେଦିନ ପର୍ଯ୍ୟନ୍ତ ଟିକେ ଗଛ ର ଯତ୍ନ ନଉଥିବେ ସେମାନଙ୍କୁ ମଧ୍ୟ ତାଙ୍କର ପାରିଶ୍ରମକ ମୁଁ ଦେଇ ଯାଇଥାଏ କାରଣ ସେମାନେ କାହିଁ ଆମର କାହିଁକି ଅବା ମାଗଣାରେ ଗଛଟାକୁ ଦେଖିବେ ସେଥିପାଇଁ ତା ପ୍ରତି ମୁଁ ଭଲ ଭାବରେ ଦାୟିତ୍ଵ ନେଇଥାଏ ଏବଂ ଗଛ ନ ମରିବା ପାଇଁ ସେମାନଙ୍କୁ ଅ ଯଦି କିଛି ଅସୁବିଧା ହେଲା ମୋତେ ଫୋନ କରିବାକୁ କହିଥାଏ ତା ପାଇଁ ଯଦି ଦରକାର ପଡ଼ିଲା ଔଷଧ ଆଉ କିମ୍ୱା କୌଣସି ସାର ପିଡ଼ିଆ ପକାଇ ଦେଇଥିବେ ସେମାନଙ୍କୁ କହିଦେଇଥାଏ ମୁଁ ଆସିଲେ ତାର ପଇସା ଟା ମଧ୍ୟ ତାଙ୍କୁ ଦେଇଦେବି ବୋଲି କହିଦେଇଥାଏ ତେଣୁ ସ୍ ତା ପ୍ରତି ସବୁ ପ୍ରତି ମୁଁ ଧ୍ୟାନ ଦେଇଥାଏ ଏବଂ ପାଖ ଆଖ ରେ ଯିଏ ଥାନ୍ତି ସମସ୍ତଙ୍କୁ ଘର ବଗିଚା ଜଗାଇ ଦେଇକି ଯାଇଥାଏ